ହଁ ପ୍ରଣାମ ଆପଣ ଯୋଗ ଶିଖାଉଛନ୍ତି ତ କେତେ ଜଣ ପିଲାଙ୍କୁ ଶିଖାଉଛନ୍ତି ଅନଲାଇନ୍ରେ କରୁଛନ୍ତି ନା ଅଫଲାଇନ୍ରେ ମୁଁ ବି ଆପଣଙ୍କ ପାଖକୁ ଯୋଗ ଶିଖିବାକୁ ଯିବି କେବେ ଯିବି ମୋ ସହିତ ମୋର ଦୁଇଟା ସାଙ୍ଗ ବି ଯିବେ ସିଟ୍ ଖାଲି ଅଛି କି କେତେ କ'ଣ ପଇସା ବାନ୍ଧିବାକୁ ପଡୁଛି କୋଉଠି ଅଛି ଆପଣଙ୍କର କ୍ଲାସ୍ ବେଲ ମୁଠା ସବୁବେଳେ ଖୋଲା ରହୁଛି କି ଆପଣଙ୍କ କ୍ଲାସ୍

ସକାଳ ସାତଟାରୁ ନଅଟା ଗୋଟେ ଟାଇମ୍ ଶିଖଉଛନ୍ତି ଗୋଟେ ଟାଇମ୍ ଶିଖଉଛନ୍ତି କି କାଲି ମୁଁ କେତେଟାରେ ଯିବି କିଛି ଡ୍ରେସ୍ ଧରିକି ଯିବି ନା କିଛି ଡ୍ରେସ୍ ଧରିକି ଯିବାକୁ ପଡ଼ିବ ନା ସେଠି ମିଳୁଛି ହଉ ମୁଁ କାଲି ଯାଉଛି ରଖିଲି